ନୃତ୍ୟ ସହିତ ମୋ ସ୍ୱପ୍ନ ଅଛି ନୃତ୍ୟକୁୁ ନେଇକି ମୋ ସ୍ୱପ୍ନ ଅଛି ଯେ ମୁଁ ମୋ ଡ୍ୟାନ୍ସ ଫର୍ମକୁ ୱାର୍ଲଡ଼ ଲେଭେଲ୍ରେ ପରଫମ୍ କରିବାକୁ ଚାହେଁ ଆଉ ୱାର୍ଲଡ଼ ୱାର୍ଲଡ଼ ଟ୍ରଫିଟା ୱାର୍ଲଡ଼ ଷ୍ଟାର୍ ୱିନର୍ ହେବାକୁ ଚାହେଁ ଆଉ ଯାହାବି ୱାର୍ଲଡ଼ ଲେଭେଲ୍ରେ କମ୍ପିଟିସନ୍ ହୁଏ ସେଇଠି ୱିନ୍ କରିକି ଦେଶର ନାଁଟା ଆଗକୁ ନେଇଯିବି ମୋ ନାଁଟା ଆଗକୁ ନେଇଯିବି ମୋ କଳାଟା ମୁଁ ସେଇଠି ପ୍ରଚଳିତ କରିବି ଆଉ ମୁଁ ଏଥିପାଇଁ ପ୍ରସ୍ତୁତ ଅଛି ଆଉ ମୁଁ ଏଇ ଜିନିଷକୁ ନେଇକି ବହୁତ ଆଗକୁ ଯିବାକୁ ଚାହେଁ ଖାଲି ନୃତ୍ୟ ହିଁ ନାହିଁ ମୁଁ ଆହୁରି ବହୁତ କିଛି କରିବାକୁ ହେଲେ ନୃତ୍ୟର ମୋ ଯେଉଁ କ୍ଵାଲିଟି ଓ ଲେଭେଲ୍ଟା ଅଛି ଓ ସ୍କିଲ୍ଟା ଅଛି ସେଇଟାକୁ ମୁଁ ୱାର୍ଲଡ଼ ଲେଭେଲ୍ରେ ସକ୍ସେସ୍ କରିବାକୁ ଚାହେଁ ଆଉ ଏଇଟାକୁ ନେଇକି ମୁଁ ବହୁତ ସିରିୟସ୍ ଆଉ ଆଗକୁ ମୁଁ ଦେଶକୁ ରିପ୍ରେଜେଣ୍ଟ କରିବି ଇଣ୍ଟର୍ ନ୍ୟାସନାଲ୍ ଲେଭେଲ୍ରେ